ଆମ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ଏହାକି ଯେ ତିନିଟି ଦଳ ଅଛି ଏକରେ ହେଉଛି ବି ଜେ ପି ଦୁଇରେ ହେଉଛି ବି ଜେ ଡ଼ି ତିନିରେ ହେଉଛି କଂଗ୍ରେସ୍ ଆମର ରାଜନୈତିକ ବ୍ୟବସ୍ଥା ଏହିକି ଯେ ବି ଜେ ପି ଆମର ସବୁ ସୁବିଧା ଦେଉଛନ୍ତି ଯାହାକି ବୁଢ଼ା ଲୋକର ଭତ୍ତା ବା ସବୁ ଲୋକଙ୍କ ପାଇ ବ୍ୟବସ୍ଥା କରୁଛନ୍ତି ବି ଜେ ଡ଼ି ସେହି ସବୁ ଲୋକଙ୍କ ବ୍ୟବସ୍ଥା କରୁଛନ୍ତି ଯାହାକି ସବୁ ଲୋକର ସୁବିଧା ହେଉ ଆଉ ବହୁତ ଲୋକ ଅଛନ୍ତି ଯାହାକି ରତିନୀତିରେ ପଇସା ପାଇଁ ତାଙ୍କେ ଲୋକ ସହିତ ବହୁତ ଖରାପ ବ୍ୟବହାର ବା ଖରାପ ଖରାପ ଭାବରେ ବ୍ୟବହାର କରୁଛନ୍ତି ପଇସା ପତ୍ର ଯାହାକି ଆମର ଗୋଟେ କାମ ଆସିଲେ ତାଙ୍କେ କେମିତି ପଇସା ଖାଇକି ସେ ଜିନିଷଟାକୁ ବର୍ବାଦ କରିଦେବ ଏଇଟା ହେଉଛି କୁଟନୀତି ସେଇଟା ସେଥିପାଇଁ ଆମେ କହୁଛୁ ଯାହାକି ଭଲ ଭାବରେ ସେ ଜିନିଷଟା ହେଲେ ସବୁ ପାଇଁ ଭଲ ସେ କୁଟନୀତି ଭଲ ନାହିଁ ଯାହା ପାଇଁ ଆମେ ସବୁ ଲୋକ ମିଶିକି କାମ କରିବା ସେଥିପାଇଁ ସମସ୍ତେ ଚାହୁଛନ୍ତି